ବିଭିନ୍ନ ଋତୁରେ ଆମ ଅଞ୍ଚଳରେ ଜଳବାୟୁ ବିଭିନ୍ନ ପ୍ରକାରର ଥାଏ ଯେମିତିକି ଥଣ୍ଡା ଦିନେ କହିବାକୁ ଗଲେ ସେତେ ବି ଥଣ୍ଡା ନଥାଏ ଯେମିତିକି ସାଧାରଣ ଥାଏ କିନ୍ତୁ ଏହି ବର୍ଷ ଗ୍ରୀଷ୍ମ ଋତୁରେ ପ୍ରବଳ ଖରା ଯୋଗୁ ବହୁତ ପରିମାଣରେ ଗରମ ହେଉଛି ଆଉ ଦେଖିବାକୁ ଗଲେ ଆମ ଅଞ୍ଚଳରେ ଯେମିତିକ ଆମ ଅଞ୍ଚଳଟା ପଲ୍ଲେଇ ଅଞ୍ଚଳ ସେଥିଯୋଗୁଁ ଆମ ଅଞ୍ଚଳରେ ଜଳବାୟୁ ସାଧାରଣ ହିଁ ପ୍ରାୟ ଦେଖାଯାଏ ବିଭିନ୍ନ ଋତୁରେ ଆମ ଅଞ୍ଚଳରେ ବିଭିନ୍ନ ପ୍ରକାରର ଚାଷ ମଧ୍ୟ କରାଯାଏ ଯେମିତିକି ଜଳବାୟୁର ସମସ୍ୟା ବି ସେତେ ଖରାପ ନଥାଏ ସେଥିଯୋଗୁଁ ଆମ ଅଞ୍ଚଳରେ ପଲ୍ଲିଗ୍ରାମମାନଙ୍କରେ ବହୁତ ସୁନ୍ଦର ସୁନ୍ଦର ସବୁଜ ପନିପରିବା ଚାଷ କରନ୍ତି ଏବଂ ଜଳବାୟୁ ମଧ୍ୟ ଏତେ ବି ପ୍ରଭାବ ପକାଇନଥାଏ ତେଣୁ ପଲ୍ଲୀ ଅଞ୍ଚଳର ଜଳବାୟୁ ସାଧାରଣ ହିଁ ଥାଏ